ଆମ ଗାଁରେ ଥିବା ପଡ଼ିଆରେ ସବୁ ସନ୍ଧ୍ୟାରେ ଛୁଆପିଲାମାନେ ଯାଇଁ ଖେଳିଥାନ୍ତି ବଡ଼ ଲୋକମାନେ ମଧ୍ୟ କ୍ରିକେଟ୍ ଖେଳିବାକୁ ଯାଆନ୍ତି ଫୁଟବଲ୍ ମଧ୍ୟ ଖେଳିଥାନ୍ତି ହକି ଖୋ ଖୋ ଇତ୍ୟାଦି ସବୁପ୍ରକାର ଖେଳ ଖେଳନ୍ତି ସେଠାରେ ଏକାଠି ହୁଅନ୍ତି ବସି ଗୁଲି ଖଟି ମଧ୍ୟ ମାରନ୍ତି ଛୁଆମାନଙ୍କ ଖେଳ ଚାଲିଥାଏ ସକାଳେ ସନ୍ଧ୍ୟାରେ ଏବଂ ସେଠାରେ ଯେହେତୁ ସମସ୍ତେ ଏକାଠି ହୁଅନ୍ତି ଏକ ସାମାଜିକ ସମ୍ପର୍କ ସର୍ବଦା ବନି ରହିଥାଏ ଏବଂ ସେମାନଙ୍କୁ ମନ ମଧ୍ୟ ଉତ୍ଫୁଲ୍ଲିତ ହେଇ ରହେ ଏବଂ ମନ ସୁସ୍ଥ ରହେ ଦେହ ସୁସ୍ଥ ରହେ ଏବଂ ସମସ୍ତଙ୍କ ମଧ୍ୟରେ ଏକ ସମ୍ପର୍କ ସର୍ବଦା ବନି ରହିଥାଏ